ଆମର ବର୍ଷ ଶେଷରେ ଯେବେ ପଞ୍ଚୁକ ଅନୁଷ୍ଠାନଟି ହୋଇଥାଏ ଯେତେବେଳେ ପଞ୍ଚୁକ ପରି ଏକ ପର୍ବ ପଡ଼ିଥାଏ ସେତବେଳେ ଡଙ୍ଗା ଭସା ପୂର୍ବ ଦିନ ଆମ ଗ୍ରାମ ପଞ୍ଚାୟତଠାରେ ଜଗନ୍ନାଥ କମିଟି ଦ୍ଵାରା ଏକ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଗଠିତ ହୋଇଥାଏ ସେହି କାର୍ଯ୍ୟକ୍ରମରେ ଆମେ ସମସ୍ତେ ଭାଗ ନେଇ ନୃତ୍ୟ ପରିବେଷଣ କରିଥାଉ ସେହି ଅବସରରେ ଆମେ ନୃତ୍ୟଗୁଡ଼ିକ ପରିବେଷଣ କରି ସମସ୍ତଙ୍କ ମନରେ ଆନନ୍ଦ ଭରିଥାଉ ଏବଂ ସେହି ପ୍ରତିଯୋଗିତାରେ ଯେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ ତାହା ଏକ ଖୁସିର ସମୟ ଯେଉଁ ସମୟରେ ଆମେ ସମସ୍ତେ ନୃତ୍ୟ ପରିବେଷଣ କରି ଏବଂ ନୃତ୍ୟ ପ୍ରଦର୍ଶିତ ହେଉଥିବାର ଦେଖି ମନୋରଞ୍ଜନ କରିଥାଉ ଏବଂ ହେଇଥାଉ ପ୍ରତ୍ୟେକ ବର୍ଷ ପଞ୍ଚୁକ ପୂର୍ବ ଦିନ ଏହା ହୋଇଥାଏ ଯାହାକି

ଗ୍ରାମଗୁଡ଼ିକର ଲୋକମାନଙ୍କୁ ସେଠାକୁ ଆକର୍ଷିତ କରିଥାଏ ଏବଂ ସେମାନେ ସମସ୍ତେ ଆସି ସେହି ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମକୁ ଦେଖିଥାନ୍ତି ନା କେବଳ ନୃତ୍ୟ ତା' ସହିତ ଗୀତ ଏବଂ ତା' ସହିତ କୁଇଜ୍ର ବି ପରିବେଷଣ ହୋଇଥାଏ କିଛି ପିଲା ତ ଅଭିନୟ ମଧ୍ୟ କରିଥାନ୍ତି ସେଠାକାରେ ଦେଖୁଥିବା ପରିବେଷଣକୁ ଦର୍ଶକମାନେ ସେହି କଳାକାରମାନଙ୍କୁ କିଛି ଟଙ୍କା ଦେଇ ପୁରସ୍କୃତ ମଧ୍ୟ କରିଥାନ୍ତି ଖୁବ ମନ ଆନନ୍ଦିତ ହୋଇଥାଏ